ଏ ମୋବାଇଲ୍ ଦ୍ୱାରା ଯେଉଁ ଟେକ୍ନୋଲୋଜି ବ୍ୟବହାର ହଉଛି ଆମ ଓଡ଼ିଆ ଭାଷାର ଉନ୍ନତ ଧରଣର ସ୍ଵଭାବିକ ଦେଖାଯାଉଛି ଓଡ଼ିଆ ଭାଷା ଏମିତି ଗୋଟେ ଭାଷା ଯେଉଁ ଭାଷା କି ଆପଣମାନେ ଜାଣିଥିବେ ଯେ ସମାଜର ଇଏରେ ବାହାରିଥିଲା ଯେ ଫରେନ୍ର ଜଣେ ଲେକ୍ଚରର୍ ଆସିକି ଓଡ଼ିଆ ଭାଷା ରିସର୍ଚ କରୁଛନ୍ତି ଓଡ଼ିଆ ଓଡ଼ିଆର ବିଶେଷତ୍ୱ କ'ଣ ସେମାନେ ଫ୍ରାନ୍ସରୁ ଆସିକି ଓଡ଼ିଆ ଭାଷା କାହିଁକି ଏତେ ସୁନ୍ଦର ଲାଗୁଛି ସବୁବେଳେ ଓଡ଼ିଆ ଭାଷାରେ ଯେ ସମ୍ମାନଜନକ କଥା ରହିଥାଏ ଏବଂ କାହାରି ସହିତ କାହାରି ଝଗଡ଼ା ହୁଏ ନାହିଁ ଟେକ୍ନୋଲୋଜିର ଏଇ ବ୍ୟବହାର ଯୋଗୁଁ ଆମକୁ ବହୁତ ଭଲ ଲାଗେ ଇଣ୍ଟରନେଟ୍ ସେବାର୍ ବହୁତ ସୁବିଧା ରହିଛି ଆମ ଇଣ୍ଟରନେଟ୍ ସେବାରେ ଯେଉଁ ଭାଷା ବ୍ୟବହାର କରିଥାଉଁ ସେଗୁଡ଼ା ଆମେ ଚାହିଁଲେ ପରବର୍ତ୍ତୀ ସମୟରେ ଆମେ ସେଇ ମୋବାଇଲ୍ କାଢ଼ିପାରୁ